ମନଟା ତ କୁମ୍ଭ ରାଶି ଆଉ ମୁଇଁ ଟିକେ ସକାଳୁ ଉଠ୍ସିଁ ମୋର ବହୁତ୍ ବିଶ୍ୱାସ ଅଛି ତୁମର ବହୁତ୍ ବିଶ୍ୱାସ୍ ମୁଁ ରଖ୍ସିଁ ତାପରେ ପୂଜା ପାଟ୍ ଟିକେ ବି କର୍ସିଁ ପୂଜା ପାଟ୍ ସରିଲା ପରେ ପେପର୍ ଫେପର୍ ଟି ଅଛି ବୋଲେ ପଡ଼ା ପଡ଼ି କର୍ସିଁ ସେ ପେପର୍ ବି ଥିସିଁ ଆମର ରାଶି ମାନଙ୍କର ଟା ଆମର ଛୁଆ ପିଲା ଟା ବି ଦେଖ୍ସିଁ ଛୁଆ ପିଲା ଟା ଦେଖି ସାରିଲା ପରେ ତାପରେ ରାତି ଶୁଆ ଶୁଇ କଲା ଟାଇମ୍ରେ ପିଲା ମାନଙ୍କେ ଉଠାଇ ଉଠା କରି କେନ୍ ପରିଶ୍ରା ଗୁଟେ ଲାଗ୍ଲା ଲାଗି୍ କାଣା ଝାଡ଼ା ଲାଗ୍ଲା ବୋଲେ ମୁଁ ସେମାନଙ୍କେ ବି ନେସିଁ ଆରୁ ଦେଖା ଧ୍ରୁବତାରା ଦେଖ ରେ ବାବୁ ଏଇଟା ଦେଖରେ ଧ୍ରୁବତାରା ଦେଖି ତର୍ ବୋଲିକରି କହିସି ତାପରେ ପିଲାମାନେ ବି ବହୁତ ଖୁସି ହେସନ୍ ଆଉ ବାପା ଏଇଟା ଧ୍ରୁବତାରା କେଣ ବୋଲିକରି ମୋତେ କହେସନ୍ ଆଉ ଆଉ କାଣା ବୋ